ହଁ ହ୍ୟାଲୋ ଆରେ କ'ଣ ଆଜି ଯାଇନୁ କିରେ ପଦାଆଡ଼େ ଛାଡ଼େ ଛାଡ଼େ ଯାହା ହୋଇଛି ସେ ଟମାଟୋ ଗୁଡ଼ାକ ତ ବର୍ତ୍ତମାନ ମାର୍କେଟ୍ ନେଉନି ଏତେ ପ୍ରକାର ମାନେ ଟମାଟୋ କେମିତି ସେଲିଙ୍ଗ୍ କରିବା ଆରେ କେଉଁଠି ନେଇକି ଏ ଦେଇକି ସବୁ ଜିନିଷପତ୍ର ଏତେ ପନିପରିବା ବାଇଗଣ ଗୁଡ଼ାକ ଗୁଡ଼ାଏ ବାହାରିଛି ଆଉ ଏପଟେ ଲଙ୍କା ମରିଚ ଗୁଡ଼ାଏ ହୋଇଛି ଯେ ସେଯାକ ମଧ୍ୟ ମାନେ ପ୍ରବଳ ଧାରଣର ତୋଳାହୋଇଛି ସେ ଗୁଡ଼ାକ ଥୁଆହୋଇଛି ଆଉ ଗୋଟେ କାମ କରିବା ତୁ ଆସୁନୁ ଟିକିଏ ମୋ ପଦାଆଡ଼େ କେମିତି ଟିକିଏ ବୁଲିବାକୁ ଦେଖିବୁ ଟିକିଏ କେମିତି କ'ଣ କରିବା ଏ ଗୁଡ଼ାକ ସବୁ ଆଚ୍ଛା ଶୁଣ ଆମେ ଗୋଟେ କାମ କରିବା ଆମର ଯେଉଁ ପାଖାପାଖି ଯେଉଁ ଅଛି ଚାନ୍ଦପୁରୁ ମାର୍କେଟ୍ ସେଇଠିକି ନେଇଗଲେ ହୁଅନ୍ତା ଭାବୁଛି ଏ ସେ ଶଳା ପାରିଶ୍ରମିକ ମିଳିବନିରେ ଏତିକି ପରିଶ୍ରମ ମେଡ଼ିସିନ୍ ଫେଡ଼ିସିନ୍ ଖର୍ଚ୍ଚ ହୋଇଛି ପନିପରିବାରେ ଆମର ଏ ଗ୍ରୀନ୍ ପରିବା ଗୁଡା ଲଗାଇକି ଯେତିକି ପଇସା ପତ୍ର ଖର୍ଚ୍ଚ ହୋଇଛି ତା'ର ପାରିଶ୍ରମିକ କିଛି ମିଳିବନି ଯେତିକି ବର୍ତ୍ତମାନ ଦେଖୁନୁ ବାଇଗଣ କିଲୋ ମାର୍କେଟ୍ରେ କୋଡ଼ିଏ ହେଲେ ଆମେ ସେଇଠି ମଣ୍ଡିରେ ଦେଲା ଆସିକି ସେ କେତେ ନେବ ତେଣୁ ମୁଁ ଭାବୁଛି ଆମେ ଗୋଟେ ଗାଡ଼ି କରିଦିଅନ୍ତେ ଦୁଇ ଜଣଯାକ ଗୋଟେ ଗାଡ଼ିରେ ସବୁ ପନିପରିବା ଲଦିକି ନେଇଯିବା ଆଉ ତୁ ଗାଡ଼ି ଭଡ଼ା କରିବୁ ମୁଁ ଗାଡ଼ି ଭଡ଼ା କରିବି ଏମିତି କରିକି ନେଲା ଆସିକି ଆମର ବି ଲସ୍ ଦେଖାଇବ ବହୁତ ଶୁଣୁ ଶୁଣୁ ଗୋଟେ ବାଟ କରିବା ଆମର ଯେଉଁ ପରିବା ଦଶ ପନ୍ଦର କୁଇଣ୍ଟାଲ୍ ହୋଇଛି ତେଣୁକରି ଆମେ ଆଠ କୁଇଣ୍ଟାଲ୍ ପରିବା ଗୋଟେ ଅଟୋରେ ନେଇଯିବା ନା ଦଶ କୁଇଣ୍ଟାଲ୍ ନେଇଯିବା ସେ ଯେଉଁ ମଣ୍ଡିରେ ଦେଇଦେବା ସବୁଥିରୁ ସବୁଥିରୁ କରିକି ଆଉ ହାଟଟା କେବେ ହେବ କହିଲୁ ଆମର ସେ ଯେଉଁ ଜନପୁର ପାଖ ହାଟଟା କେବେ ହେବ ହଁ ରବିବାର ତ କାଲି ପହରଦିନ ଆଡ଼କୁ ପହରଦିନ ଯାଏଁ ହଉ ଠିକ୍ ଅଛି ଆମେର ଆଜି ଅଳ୍ପ ପରିବା ଏଇ ଦଶ ପନ୍ଦର କୁଇଣ୍ଟାଲ୍ ଯାହା ଅଛି ତାକୁ ନେଇଯିବା ମଣ୍ଡିକୁ ଆଉ ରବିବାର ହଁ ଚାନ୍ଦପୁର ମଣ୍ଡିରେ ନେଇକୁ ଦେଇଦେବା ଯାହା ପଇସା ଦେବ ଦେବ ଆଉ କ'ଣ ଏଇତ ଗାଡ଼ି ଭଡ଼ାରୁ ଅଧା ପଇସା କିଛି ମିଳିଯିବ ନା ଦୁଇ ଜଣଯାକ ଗୋଟେ ଗାଡ଼ି କରିକି ନେଇଯିବା ଆଉ ବାକି ସେ ଯେଉଁ କାଲି ରାତିରେ ଯେଉଁ ପରିବାଟା ଆମେ କିଣିବା ସେଇଟା ଆମେ ହାଟକୁ ନେଇଯିବା ଆଉ ହାଟରେ ବାକି ତୁ ଶୁଣ ତୁ ତୁ ଗୋଟେ ଆଉ ତୋ ପୁଅକୁ ଠିକ୍ କରିକି କହ ଆଉ ମୁଁ ମୋ ପୁଅକୁ କହୁଛି ଆଉ ଚାରି ଜଣ ଗଣି ହୋଇକି ରହିବା ଆଉ ହାଟରୁ ଯେମିତି ଦିନସାରା ଆଉ ହାଟରୁ ଖାଲି ହେବାନି କାହିଁକି ଆମେ ଯେଉଁ ପଳାଉଛେ ଥୁଆ ଥୁଇ କରିଦେଇକି ଖାଇବା ପାଇଁ ତେଣୁ ଲୋକ କିଛି ଅନ୍ୟ ଦୋକାନରୁ ନେଇଯାଉଛନ୍ତି ତେଣୁ ସେଇଠି ସମସ୍ତେ ପାଳି କରିକି ଖିଆ ପିଆ କରିକି ଆମେ ଯେମିତି ଜିନିଷତକ ସେଲିଙ୍ଗ୍ କରିବାକୁ ପଡ଼ିବ ଆଉ ସେଲିଙ୍ଗ୍ ନ କଲେ କ'ଣ କି ଆଉ ଏ ମଣ୍ଡିରେ ଦେଇକି ଶଳା ମୋ ମଜୁରୀ ଉଠିବନି ନା ବର୍ତ୍ତମାନ ମଜୁରୀଟା ବର୍ତ୍ତମାନ ଏତେ ମାନେ କମି ମାନେ ଏତେ ମେଡ଼ିସିନ୍ ପଇସା ଦେଖୁନୁ କେତେ ଟିକିଏ ନେଖା ଆସିକି ଖାଲି ଚାରି ହଜାର ପାଞ୍ଚ ହଜାର ଟଙ୍କା ଖାଲି ମେଡ଼ିସିନ୍ ଖର୍ଚ୍ଚ ହୋଇଯାଉଛି ଆଦର ଆଉ ଆଉ ବୁଲିକି ବିକି ହେବନି ଗାଁ ଗହଳିରେ କିଏ ଖରାରେ ବୁଲିକି ବିକିବ ଏତେ ଯେଉଁ ଭଳିଆ ଖରା ହଁ ପରା ସେଇଭଳିଆ ହୋଇଛି ତେଣୁ ଗୋଟେ କାମ କରିବା ମ ଆଉ ଆମର ତୋର ବାଇଗଣ ଭଲ ହୋଇଛି କିରେ ବାଇଗଣଟା କ'ଣ ବହୁତ ପୋକ ଲାଗିଗଲା ଏଥରକ ବେଶୀ ଆଇ ଫୋର୍ ମୋର ଏମିତି ଗୁଡ଼ାଏ ବାଇଗଣ ପୋକଡ଼ା ହୋଇଯାଇଛି ହେଗୁଡ଼ାକ କ'ଣ ବାଇଗଣ ପୋକଡ଼ା ବାଇଗଣ କେତେରେ ଯିବ ମାଗଣା ଗୋରୁ ଖାଇବା କଥା ଆଉ ହଉ ଆଉ ଯାହା ଗୋଟେ ଯାହା ଗୋଟେ କରିବା ବାଟ ଆଉ ନହେଲେ ହେବନି ତାକୁ ଏ ଚାନ୍ଦପୁରରେ କିଛି ଦେବା ଏପଟେ ଆମ ପାଖ ସୁନାଖଳାଟା ଅଛି ଦେଖିବା ସେ ଗୋଟେ ବେପାରୀ ସହିତ ମୁଁ ଆଜି ଫୋନ୍ କରୁଛି ତ ସେ କେତେ ପଇସା କ'ଣ କହୁଛି ଆଉ ଯଦି ସେ ଚାନ୍ଦପୁର ଅପେକ୍ଷା ଦୁଇ ତିନି ଟଙ୍କା ଅଧିକ କୁହନ୍ତା ଟିକିଏ ଭଲ ହୁଅନ୍ତା ବୋଲି ଭାବୁଛି ମୁଁ ତୁ ଟିକିଏ ତୋର କିଏ ଅଛନ୍ତି ଦେଖୁନୁ ଚିହ୍ନା ପରିଚୟ ବେପାରୀ ଆଉ ପାଞ୍ଚ ଟଙ୍କାରେ ଦେଇକି ଆମକୁ ତ ତା'ହେଲେ ଷଣ୍ଢ ଖୁଆଇ ଦେବାନି କାହିଁକି ତାକୁ ଆଉ ଏ ପାଞ୍ଚ ଟଙ୍କାରେ କେତେ ଦେବୁ ଏଗୁଡ଼ା କ'ଣ କରିବା ଏଇଠି ବି ବାର ଟଙ୍କା ଭିତରେ ରଖନ୍ତେ ଯଦି ହଁ ହଉ ପଛକେ ଆମର ସେ ମଜୁରୀଟା ଉଠିଯାଉ କ'ଣ କରାଯିବ ଆଉ ତେଣୁ ମୁଁ ସେହି କଥା କହିବା କଥା କେମିତି କେମିତି କରିକି ଏ ଯେଉଁ ଆଚ୍ଛା ତୁମର ଏ ଯେଉଁ ଲଙ୍କା ମରୀଚଟା କେମିତି କ'ଣ ଭଲ ହୋଇଛି ନା ଖରାପ ହୋଇଛି ଏଥରକ ଲଙ୍କା ମରୀଚ ଭଲ ହୋଇଛି ଆଚ୍ଛା ଆଚ୍ଛା ମୋର ବି ଲଙ୍କାଟା ଭଲ ହୋଇଛି ରେ ଲଙ୍କାଟା ଭଲ ହୋଇଛି ଆଉ ଲଙ୍କା ପରେ କିଛି କିଛି ୟେ କରିବା ଆଉ କଖାରୁ ଗରାକ ଭଲ ଅଛି ନା ନାହିଁ କଷିରୁ ହଳଦିଆ ପଡ଼ିଯାଉଛି କଷିରୁ ଖସି ପଡ଼ୁଛି ଆଉ ତା'ଦେହରେ ଗୋଟେ ମେଡ଼ିସିନ୍ ଫେଡ଼ିସିନ୍ ପ୍ରୟୋଗ କରୁନୁ ଆଣିକି ସେ ଆମର ଯେଉଁ କୃଷି ଅଫିସ୍ ଅଛି ସେଠିକି ଯାଇକି ହଁ ହଉ ତୁ ଆସେ କଥା ହେବା ହଉ ରହିଲି ହେଁ